ଆଜି ସକାଳେ ବହୁତ କୁହୁଡ଼ି ହେଉଛି ନାହିଁ

ଆମର ଇଲେକ୍ସନଟା କେବେ ଅଛି କି ଆମର ଏ ଇଲେକ୍ସନଟା କେବେ ଅଛି କି

ହଁ ହଁ

ହଁ ପରା ହଁ ସେହି ଇଲେକ୍ସନ୍ ଆଗରେ ଯାହା କରିବା କଥା କରିଦେବେ ତା'ପରେ ଯା ସବୁ ଭୁଲି ଯିବେ

ହଁ ପରା

ସମସ୍ତଙ୍କୁ କିଛି ନା କିଛି ଫାସିଲିଟି ଦେବା କଥା

ଭୋଟ ପାଇଁ ଲୋକ ସବୁ କିଛି କରୁଛନ୍ତି ଇଲେକ୍ସନ୍ ଆଗ ଦିନ ମଦ ଖାଇବ ନା ମାଂସ ଖାଇବ ନା ଯାହା ଖାଇବ

ଦେଖାଯାଉ ଏଥର ଇଲେକ୍ସନରେ କିଏ ଜିତୁଛି

ଏଇ ବିଷୟରେ ନେଇକି ଗୋଟେ ମିଟିଙ୍ଗ କଲେ ହୁଅନ୍ତା

ହୋଉ ତାହେଲେ ଏଇ କଥା ହେଲା ଆଉ ହେଉ ତ ମୁଁ ଏଇ ସବୁ ବିଷୟରେ ଘରେ କଥା ହେବି ଆମ ଘରେ ବି କହିଦେବି ଆଉ ବୁଝେଇଦେବି ଟିକିଏ ତୁମେ ବି ଟିକିଏ ବୁଝେଇଦେବ ହେଉ ତ